ଦେଖନ୍ତୁ ରୋଷେଇ କରିବା ସମୟରେ ମୁଁ ତ କିଛି ବ୍ୟବହାର କରିନି କିନ୍ତୁ ମୋ ମାଆ ମୋ ମାଆ ମାନେ କି ମୁଁ ରୋଷେଇ ଶିଖିଲା ସମୟର କଥା କହୁଛି ମୁଁ ଯେତେବେଳେ ମୋ ମାଆ ମୋତେ ଶିଖାଇ ଥିଲେ ରୋଷେଇବାକୁ ରୋଷେଇ କରିବା ସମୟରେ ରାନ୍ଧିବା ସମୟରେ ମାନେ କି ଭାତ ରାନ୍ଧିବା ସମୟରେ ଗଞ୍ଜ ବ୍ୟବହାର କରିବା ପାଇଁ କେଟିଲରେ ଚାହା ତିଆରି କରିବା ପାଇଁ ଏମିତି କିସ ଆମର ପ୍ରେସରକୁୁକରରେ ଡାଲି ହଉ କିମ୍ବା କୌଣସି ପ୍ରକାର ତୂନ ତିଆରି କରିବା ପାଇଁ ସେ ମୋତେ ବହୁତ କିଛି ଶିଖାଇଛନ୍ତି ଏବଂ ମୁଁ ଜାଣିଛି କି ଆମେ ମାନେ ରୋଷେଇ କରିବା ସମୟରେ ବିଭିନ୍ନ ପ୍ରକାର ବାସନ କୁସନ ବ୍ୟବହାର କରୁ ଯାହା ଯାହାଦ୍ୱାରା କି ଯାହାଦ୍ୱାରା କି ଆମେ ଆଉ ସେ ଗୋଟେ ରୋଷେଇ ଘରରେ କ'ଣ କ'ଣ ବ୍ୟବହାର କରିବା କଥା ସେଇ ଜିନିଷ ଶିଖିପାରୁ